ଆଇନଗତ ସମସ୍ୟାର ସମାଧାନ ଯେମିତି କରିବା କଥା ଆମମାନଙ୍କୁ ଯେମିତି କି ଜମି ଆପଣମାନେ ଦେଖିପାରୁଥିବେ ଯେ ଗାଁ ଗାଁରେ ଭାଇ ଭାଇ ମଧ୍ୟରେ ଜମିକି ନେଇ ବହୁତ ପ୍ରକାର ଝଗଡ଼ା ହେଇଥାଏ ତାହାକୁ ସମାଧାନ କରିବା ପାଇଁ ଆମେ ପ୍ରଥମେ ଆର୍ ଆଇ ଅଫିସରଙ୍କ ପାଖକୁ ଯାଇଥାଉଁ ସେଠାରେ ନହେଲେ ଆମେ ହାଇ କୋର୍ଟକୁ ଯାଇଥାଉ ଯେଉଁଟା କି ବ୍ଲକସ୍ତରୀୟ କୋର୍ଟ ହେଇଥାଏ ସେଠିକୁ ଯାଇଥାଉ ଏବଂ ସେଠାରେ ସେଟା ସବୁ ସମାଧାନ ହୋଇଥାଏ ଆରୁ ଯଦି ନ ହୋଇଥାଏ ତା'ହେଲେ ଆମେ ପୋଲିସ ଥାନାକୁ ଯାଇଥାଉଁ ଏବଂ ଆପଣମାନେ ଦେଖିପାରୁଥିବେ ପାରିବାରିକ ସମସ୍ୟା ଘର ଘର ମଧ୍ୟରେ ଝଗଡ଼ା ପାଟି ଏସବୁ ଘଟିଥାଏ ଏବଂ ତାହା ପାଇଁ ଆମେ ପୋଲିସ ପୋଲିସ ପାଖକୁ ଯାଇଥାଉ ପ୍ରଥମେତଃ ମୁଖିଆ ପାଖକୁ ଯାଇଥାଉ ତା'ପରେ ପୋଲିସ ପାଖରେ ଯାଇଥାଉଁ ତା'ହେଲେ ସବୁ ସମାଧାନ ହୋଇଥାଇପାରେ ଦରମା